ହ୍ୟାଲୋ ହଁ ନମସ୍କାର କେମିତି ଅଛନ୍ତି ହଁ ହଁ ଆପଣ କିଏ କହୁଥିଲେ ଓଃ ହଁ ହଁ ସେ ଆମ ଏଇଠି ଡ୍ୟାନ୍ସ ଶିଖେ

ହଁ ସବୁ ହଁ ସବୁ ଭଲ ଚାଲିଛି ସବୁ ପ୍ରୋଗ୍ରାମ୍ରେ ବି ଆମ ଛୁଆମାନେ ସବୁଠାରୁ ବେଷ୍ଟ ଦେଉଛନ୍ତି ସବୁ ଏମିତି ସାଂସ୍କୃତିକ ଉପରେ ଅଛି ସବୁ ଆଧ୍ୟାତ୍ମିକ ଭଜନ ସବୁ ପ୍ରକାର ଆମ ପିଲାମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି

ଯେଉଁଠି ବି ଆମ ଜିଲ୍ଲାସ୍ତରୀୟ ହେଉ କି ରାଜ୍ୟସ୍ତରୀୟ ଯେଉଁଠି ବି କିଛି ପ୍ରୋଗ୍ରାମ୍ ହେଉଛି ତ ସମସ୍ତେ ପିଲାମାନେ ଯାଉଛନ୍ତି ଆଉ ମୋ ଟିମ୍ ବି ବେଷ୍ଟ ଅଛି ଆଉ ସବୁଠାରୁ ପ୍ରାଇଜ୍ ଜିତିକି ବି ଆସୁଛି ହଁ ଆପଣଙ୍କ ପୁଅ ବି ହଁ ବହୁତ ଭଲ କରୁଥିଲା ଆଉ ତାର ଏକ୍ସପ୍ରେସନ୍ ବି ବହୁତ ଭଲ ଅଛି ଆଉ ସେ ଡ୍ୟାନ୍ସ ବି ବହୁତ ଭଲ କରିଛି ଆମ ପିଲାମାନଙ୍କ ଠୁ ବି ବହୁତ ବେଷ୍ଟ ଡ୍ୟାନ୍ସ କରୁଛନ୍ତି ଆପଣଙ୍କ ପୁଅ ହଁ ଆଉ କ'ଣ ହେଉଛି ସେ କ'ଣ ଆଧୁନିକ ଗୀତରେ ବି ଡ୍ୟାନ୍ସ କରୁଛି ତାକୁ ମୁଁ କହୁଛି ଭଜନ ଏ ସବୁ ଟିକିଏ ଡ୍ୟାନ୍ସ କର ସେ କହୁଛି କି ନା ମ୍ୟାମ୍ ମୁଁ ଟିକିଏ ବେଶି ଆଧୁନିକ ଗୀତରେ ଟିକିଏ ବେଶି ଡ୍ୟାନ୍ସ କରିବି ସେମିତି କହୁଛି ଆଜିକାଲି ବେଶି ମଡ଼ର୍ଣ୍ଣ ହେଇଗଲାଣି ନା ସେଇଥିପାଇଁ ହଁ ଆଉ କ'ଣ ଗୋ ମୋ ଇଚ୍ଛାରେ କ'ଣ ସେ ସବୁତ ପିଲାମାନଙ୍କ ଇଚ୍ଛା ସବୁ ଅଧିକାଂଶ ପିଲା ତ ସମସ୍ତେ ଆଧୁନିକ ଡ୍ୟାନ୍ସ କରିବାକୁ ଚାଁହୁଛନ୍ତି ହଁ ସବୁପ୍ରକାର ତ ଡ୍ୟାନ୍ସ ଶିଖା ହେଉଛି ହଁ ହଁ ମୁଁ କ'ଣ କହୁଥିଲି କି ଆଉ ଗୋଟେ ମାସ ଗଲେ ଆମ ପଞ୍ଚାୟତ ସ୍ତରରେ ଗୋଟେ ପ୍ରୋଗ୍ରାମ୍ ଅଛି ତ ଆପଣ ଯଦି କିଛି ନ ଭାବନ୍ତି ତାହାଲେ ଆପଣଙ୍କ ରାହୁଲକୁ ପରଫର୍ମାନ୍ସ ପାଇଁ ମୁଁ ପ୍ରିପେୟାର୍ କରିଥାନ୍ତି ହେଉ ଠିକ୍ ଅଛି ଆପଣଙ୍କ ସେମିତି କିଛି କମ୍ପଲେନ୍ ନାହିଁ ତ ଆଧୁନିକ ରେକର୍ଡ଼୍ ଡ୍ୟାନ୍ସ

ହେଉ ଠିକ୍ ଅଛି

ଆଉ କ'ଣ କୁହନ୍ତୁ କିଛି ହଁ ମୁଁ ତ ଚେଷ୍ଟା କରୁଛି ଯେମିତି ଆମ ପିଲାମାନେ ଭଲ ପରଫର୍ମାନ୍ସ କରିବେ ହଁ ଏବେ ଭାବୁଛି କି ଏହି ପଞ୍ଚାୟତସ୍ତରରେ ଆମେ କେମିତି ସମସ୍ତଙ୍କ ଠାରୁ ବେଷ୍ଟ କରିବୁ ସେଇଥିପାଇଁ ଫୁଲ୍ ପ୍ରିପାରେସନ୍ ବି ଚାଲିଛି ହେଉ ଠିକ୍ ଅଛି ହଁ ଆପଣ ବ୍ୟସ୍ତ ହୁଅନ୍ତୁନି ହଁ ହେଉ ଠିକ୍ ଅଛି